ହଁ ମୁଁ କଳ୍ପନା ଚାୱଲାଙ୍କ ବିଷୟରେ କହିପାରିବି କିଛିବି କହିବାକୁ ଚାଁହୁଛି ସେ ଜଣେ ଆମର ଭାରତୀୟ ନାରୀ ଯିଏକି ଜଣେ ଭଲ ବୈଜ୍ଞାନିକ ଥିଲେ ସେ ଆମର ପ୍ରଥମ ଭାରତୀୟ ଯିଏକି ମହାକାଶରେ ପାଦ ଥାପିଥିଲେ ଓ ସେ ବହୁତ ସେଥିପାଇଁ ବହୁତ ଗର୍ବ ଗୌରବାନ୍ଵିତ କରିଛନ୍ତି ଭାରତକୁ ଆଉ ସେଥିପାଇଁ କିନ୍ତୁ ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା ଯାହା ଫଳରେ ଆଜି ସେ ଭାରତ ପାଇଁ ସେ ଅମର ପଦ ପାଇଛନ୍ତି ଆଉ ସେ ସେଥିପାଇଁ ଭାରତ ପାଇଁ ବହୁତ ମାନେ ଗର୍ବ ଆମେ ମଧ୍ୟ ତାଙ୍କ ପାଇଁ ବହୁତ ଗର୍ବ ଅନୁଭବ କରୁ କହିଁକିନା ସେ ଜଣେ ଭାରତୀୟ ନାରୀ ହିସାବରେ ପ୍ରଥମ ଯିଏକି ମହାକାଶରେ ସେ ପାଦ ଥାପିଥିଲେ